ହଁ ଭାଇ କେଉଁଠି ଅଛ ଭାଇ ମୁଁ ପିରକୁଟ ରୁ କହୁଥିଲି ଭାଇ ଭୋଜି ଖାଇ ଯିବାର ଅଛି ତ ଦାରିଙ୍ଗବାଡ଼ି ପଟେ ସେଥିପାଇଁ ଓହୋ ହେଲେ ଗାଡ଼ି ଠିକ ଅଛି ତ ହଁ ହେଉ ପହଞ୍ଚ ଠିକ ଟାଇମ୍ ରେ ଯିବା ଆଉ ବାଟରେ କାମ ଅଛି ରହିବା ଟିକେ ତା'ପରେ ବୁଲାବୁଲି କରି ଆସିବା ହଁ ପଇସା କେତେ ହଁ ହଁ ହେଉ ଆସ ହେରି ଯିବା ଯିବା ଯାଇକି ବୁଲାବୁଲି କରିକି ଆସିବା ଆସିଲା ପରେ ଆହୁରି ହଁ ବାଟରେ କେଉଁଠି ହେଲେ ଖାଇବା ଆହୁରି ଆସିବା ଆସିକି ଯିବା ହଁ ହେଉ ହଁ ହଁ ଭାଇ ତ ଆଉ ଥରେ ବୁଲିଯିବା ବୁଲିକି ଆସିବା ଆସିଲା ପରେ ତାଥିରେ ସେପଟେ ଯାଗା ଅଛି କେତେ ଅଛି ଶୀଘ୍ର ଆସିବ ତ ହେଉ ଆସ ମୁଁ ଜଗିଛି ବରଗଛ ତଳେ ଆମ ଘର ଆସିଲେ ମିଶିକି ଯିବା କେତେ ପଇସା ନେବ ହେଉ ଆସ ହେଉ ତୁମ ଅପେକ୍ଷାରେ ଅଛୁ ଘରେ ସମସ୍ତେ ବାହାରିଛନ୍ତି ଯିବା ଯାଇକି ବୁଲିକି ଆସିବା ଆସିକି ଖାଇବା